ମୁଁ କୌଣସି ଭିଡ଼ିଓ ଗେମ୍ ବିଷୟରେ ଜାଣିବାର ନାହିଁ ବା ଅବଗତ ନାହିଁ ମୁଁ ଭିଡ଼ିଓ ଗେମ୍କୁ ପସନ୍ଦ ହିଁ କରେନାହିଁ କାରଣ ଭିଡ଼ିଓ ଗେମ୍ ଖେଳିଲେ ସମୟ ଖାଲି ନଷ୍ଟ ହୋଇଥାଏ କିଛି ବି ଲାଭ ମିଳିନଥାଏ ସେଥିପାଇଁ ମୋତେ ଭଲ ଲାଗେନି ଭିଡ଼ିଓ ଗେମ୍ ଖେଳିବା ପାଇଁ